ହଁ ମୋର କିଛି ପ୍ରିୟ ଗୀତ ହେଉଛି ମୋତେ ହ୍ୟୁମାନ୍ ସାଗର ଅସୀମା ପଣ୍ଡା ଦୀପ୍ତିରେଖା ଦୀପ୍ତିରେଖା ତାପରେ ଅନନ୍ୟା ଏମାନଙ୍କର ଗୀତ ସବୁ ବହୁତ ଭଲ ଲାଗେ ଏବଂ ସେହି ଗୀତ ଗୁଡ଼ିକ ପ୍ରାୟତଃ ଟି ଭି ଟେଲିଭିଜନ ରେଡ଼ିଓ ମୋବାଇଲ ମୋବାଇଲ୍ ସବୁ ଇତ୍ୟାଦି ଆପ୍ସଗୁଡ଼ିକରେ ମୁଁ ସେ ଗୀତ ଗୁଡ଼ିକ ଗ ଗୀତ ଗୁଡ଼ିକ ଶୁଣିବାକୁ ପସନ୍ଦ ପସନ୍ଦ କରେ ହ୍ୟୁମାନ ସାଗରର ପ୍ରାୟ ବହୁତ ଗୁଡ଼ିଏ ରୋମାଣ୍ଟିକ୍ ଗୀତ ସ୍ୟାଡ଼ ସଙ୍ଗ ବହୁତ ଭଲଲାଗେ ହିନ୍ଦୀ ଗୀତ ମଧ୍ୟ ହିନ୍ଦୀ ଗୀତ ମଧ୍ୟ ଲତା ମଙ୍ଗେଶଙ୍କର ବହୁତ ମୋତେ ଭଲ ଲାଗେ ଦୀପ୍ତିରେଖାଙ୍କର ରୋମାଣ୍ଟିକ୍ ଗୀତ ଓ ସ୍ୟାଡ଼ ଗୀତ ହଉ ବହୁତ ଗୁଡ଼ିଏ ହିଟ୍ ଗୀତ ତାଙ୍କର ଅଛି ସେଗୁଡ଼ିକ ମୋତେ ବହୁତ ଭଲଲାଗେ ଓ ସେହି ଗୀତ ଗୁଡ଼ିକ ମୁଁ ଟି ଭି ହଉ ମୋବାଇଲ ହଉ ଯେକୌଣସିଥିରେ ତାଙ୍କର ସବୁ ଗୀତ ମୁଁ ଶୁଣିପାରେ ହ୍ୟୁମାନ୍ ସାଗରଙ୍କର ତ ବହୁତ ସେ ଓଲିଉଡ଼ ଇଣ୍ଡ୍ରଷ୍ଟ୍ରିକୁ ବହୁତ ଗୁଡ଼ିଏ ହିଟ୍ସ ଗୀତ ହିଟ୍ସ ଗୀତ ଦେଇଛନ୍ତି ସମ୍ବଲପୁରୀ ଗୀତ ମଧ୍ୟ ଦେଇଛନ୍ତି ସମ୍ବଲପୁରୀ ଗୀତ ମଧ୍ୟ ଭଲ ଅସୀମା ଅସୀମା ପଣ୍ଡାଙ୍କର ସବୁ ଗୀତ ମୋତେ ଶୁଣିବାକୁ ବହୁତ ଭଲ ଲାଗେ ଆଉ ତାଙ୍କର ସବୁ ଗୀତ ମୁଁ ଟି ଭି ମାଧ୍ୟମରେ ଶୁଣିଛି ଟିଭିରେ ହଉ ମୋବାଇଲରେ ହଉ ସବୁ ଆଉ ଯେଉଁଥିରେ ସବୁ ଗୀତ ଶୁଣିବାକୁ ଆମେ ଚାହୁଁ ସେଥିରେ ଆମେ ତାଙ୍କ ଗୀତମାନଙ୍କୁ ଶୁ ଶୁଣି ଶୁଣି ପାରିଥାନ୍ତୁ ପ୍ରାୟ ଆମେ ଟି ଭି ଗୁଡ଼ିକରେ ତାଙ୍କର ସବୁ ଗୀତ ଆ ମୋବାଇଲରେ ତାଙ୍କର ଯେକୌଣସି ଗୀତ ସର୍ଚ୍ଚ କରିବ ସବୁ ଗୀତ ଆସିଥାଏ ଏବଂ ଆମେ ସେ ତାଙ୍କର ସବୁ ଗୀତ ଶୁଣିଥାଉ ହ୍ୟୁମାନ ସାଗର ଅସୀମା ପଣ୍ଡା ଦୀପ୍ତିରେଖା ଏମାନଙ୍କର ସମ୍ବଲପୁରୀ ଗୀତ ମଧ୍ୟ ଆମକୁ ବହୁତ ଭଲ ଲାଗେ ଶୁଣିବାକୁ ତାଙ୍କର ସବୁ ଗୀତ ଗୁଡ଼ିକ ମୋତେ ବହୁତ ଭଲ ଲାଗେ ପସନ୍ଦ ଲାଗେ ମୋବାଇଲ୍ ଫୋନରେ ଟିଭିରେ ତାଙ୍କର ସବୁ ଗୀତ ଗୁଡ଼ିକ ମୁଁ ଶୁଣିଛି ମୋତେ ବହୁତ ଭଲ ଲାଗେ ପ୍ରିୟ ଗୀତ ସବୁ ପ୍ରିୟ ଗୀତ ହ୍ୟୁମାନ ସାଗରଙ୍କର ରୋମାଣ୍ଟିକ୍ ଗୀତ ବହୁତ ଭଲ ଲାଗେ ଅସୀମା ପଣ୍ଡାଙ୍କର ସମ୍ବଲପୁରୀ ଗୀତ ଶୁଣିବାକୁ ବହୁତ ଭଲ ଲାଗେ ଦୀପ୍ତିରେଖାଙ୍କର ରୋମାଣ୍ଟିକ ଗୀତ ସ୍ୟାଡ଼ ସଙ୍ଗ ବହୁତ ତାଙ୍କର ସମ୍ବଲପୁରୀ ଗୀତ ମଧ୍ୟ ବହୁତ ଭଲ ଲାଗେ ଆଉ ସେ ଗୀତ ଗୁଡ଼ିକୁ ମୋବାଇଲରେ ସର୍ଚ୍ଚ କଲେ ବି ଆମେ ଦେଖିପାରିବା ତାପରେ ଟିଭିରେ ଦେଖିପାରିବା ତା'ପରେ କମ୍ପ୍ୟୁଟରରେ ସେଟିଂ କରିକିରି ନିଜେ ମୋବାଇଲ ସେଟିଂ କରିକି ସେଥିରେ ମଧ୍ୟ କମ୍ପ୍ୟୁଟରରେ ତାଙ୍କର ଗୀତ ଗୁଡ଼ିକ ଶୁଣିପାରିବା